ଭାଇନା ଆପଣଙ୍କ ଦୋକାନରେ ଆଲମାରି ଅଛି ଟିକେ ଦେଖାନ୍ତୁ ତା ପରେ ମୁଁ କହିବି ଆଉ ପାଞ୍ଚ ହଜାର ପାଞ୍ଚ ହଜାରକୁ ଅଧିକ ବି ହେଲେ ଚଳିବ ହେଲେ ଆଲମାରିରେ ଭଲ ହେଇଥିବା ଦରକାର କାରଣ ମୋ'ର ଜଣେ ଭଉଣୀଙ୍କର ବାହାଘର ଅଛି ତ ତାଙ୍କୁ ଦେବାର ଅଛି ନା ସେଥିପାଇଁ ଆଲମାରିର ପ୍ରାଇସ ଯାହେଲେ ବି ଚାଲିବ ଆଲମାରିଟା ଭଲ ହୋଇଥିବା ଦରକାର ଠିକ ଅଛି ଭାଇନା ଦେଖାନ୍ତୁ କେଉଁ କେଉଁ ମଡେଲର ଅଛନ୍ତି ମୁଁ ଟିକେ ଦେଖିବାକୁ ଚାହେଁ କାରଣ କିଛି ନିୟୁ ମଡେଲ ଦରକାର ଏବେକାର ନୂଆ ନୂଆ ମଡେଲର କିଛି ଦରକାର କାରଣ ଏବେକାର ସବୁ ନୂଆ ମଡେଲ ଚାଲୁଛି ତ ସେଥିପାଇଁ ମୋତେ କିଛି ନୂଆ ମଡେଲର କିଛି ଦେଖାଅ ପ୍ରାଇସ ଯାହା ଯେତେ ପଇସା ହେଲେ ବି ଚଳିବ ଠିକ ଠିକ ଅଛି ଏଇଟା ତ ଭଲ ଲାଗୁଛି ତ ଠିକ ଅଛି ଭାଇନା ମୁଁ ଯାହାକୁ ହେଲେ ଜଣଙ୍କୁ ନେଇକି ଆସିବି ତ ଏଇ ଆଲମାରୀଟାକୁ ନେଇକି ଯିବି ତ ତାର ପ୍ରାଇସଟା ନେଇକି ଆସିକି ଆପଣଙ୍କ କତିରୁ ଏଇ ଆଲମାରୀଟାକୁ ହିଁ ନେଇକି ଯିବି ଏଇଟା ମୋ ପାଇଁ ରଖିଦେବେ ନାଇଁ ନାଇଁ ଭାଇନା ମୁଁ ଏଇଟା ହିଁ ନେବି ଅଲଗା ଦୋକାନକୁ କାହିଁକି ଯିବି ଆପଣଙ୍କ ଦୋକାନରେ ଏଇଟା ଭଲ ଲାଗୁଛି ତ ଏଇଟା ହିଁ ନେବି ଆପଣ ମୋ ପାଇଁ ଏଇଟା ରଖିଦେଇଥାନ୍ତୁ ମୁଁ ଆସିକି ଆଉ ଜଣଙ୍କୁ ସାଙ୍ଗରେ ନେଇକି ଆସିବି ଏଇଟାକୁ ହିଁ ନେଇକି ଯିବି ଚାରିଦିନ ପରେ ଆସିଯିବି କାରଣ ଟିକେ କାମ ଅଛି ବ୍ୟସ୍ତତା ଭିତରେ ତ ଏବେ ରହିବି ନା ସେଥିପାଇଁ ଚାରିଦିନ ପରେ ମୁଁ ଆପଣଙ୍କୁ ଫୋନ କରିକି ଆସିବି